ଛାତ୍ରୀ ମାନେ ସାଧାରଣତଃ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ କିମ୍ବା ପାଣିପାଗର ବିଭିନ୍ନ ତୁଟି ହଉ ବନ୍ୟା ବାତ୍ୟା ଏ ସେମାନେ ସ୍କୁଲ ଯାଇପାରନ୍ତି ନାହିଁ ଓ ଦଳିତ ବ୍ୟକ୍ତିର ପିଲାମାନେ ସାଧାରଣତଃ ସ୍କୁଲକୁ ଯାଇପାରନ୍ତି ନାହିଁ କାରଣ ସେମାନେ ବିଭିନ୍ନ କାର୍ଯ୍ୟରେ ନିହାତ ଥାନ୍ତି ଓ ପାଖାପାଖି ସମସ୍ତ କାର୍ଯ୍ୟରେ ସମାନ ନିର୍ଦ୍ଧିଷ୍ଟ ନଥାଏ ସେଥିପାଇଁ ସେମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ ପରିବହନ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି ପାହାଡ଼ିଆ ଅଞ୍ଚଳରେ ଥିବା ପିଲାମାନେ ସ୍କୁଲକୁ ଯାଇପାରନ୍ତି ନାହିଁ କାରଣ ସେମାନଙ୍କର କୌଣସି ରାସ୍ତା ପ୍ରଯୋଜନତା ସେମାନେ ଠିକ୍ ଟାଇମ୍ରେ ଓ ଠିକ୍ ଭାବରେ ବିଦ୍ୟାଳୟରେ ପହଞ୍ଚିପାରିବେ ଆଉ ସେଥିପ୍ରତି ମଧ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ ତା' ସହିତ ମାନେ ଘରର ସାହାଯ୍ୟ ମଧ୍ୟ କରନ୍ତି ଆଉ ବାପା ମାନଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ମଧ୍ୟ ସେମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ ଘରେ କାମ କରନ୍ତି ଟଙ୍କା ବିଭିନ୍ନ ଜାଗାରେ ଦୋକାନ ବଜାର ମଧ୍ୟ କାମ କରନ୍ତି ସେଥିପାଇଁ ସାଧାରଣତଃ ସେମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ ଓ ଭିତ୍ତିଭୂମି ସେମାନଙ୍କର ଠିକ୍ ନଥାଏ ବାବା ମାଆ ସାଧାରଣତଃ ଝିଅ ପିଲାମାନଙ୍କୁ ଅଧିକାଂଶ ବିଦ୍ୟାଳୟକୁ ପଠାନ୍ତି ନାହିଁ ଘରେ କାମ କରିବାରେ ନିଯୋଗ କରିଥାଏ